ହଁ ହ୍ୟାଲୋ ହଁ କେତେ ଜଣ ଫଟୋ ହେବ କି ଓହୋ ଏ ଷ୍ଟାଇଲ୍ରେ ଫଟୋ ହେବ ଶହେ କୋଡ଼ିଏ ପାସପୋର୍ଟ ସାଇଜ୍ କର୍ବ ବେଲେ ଚାଲିଶ୍ ଚାର୍ଟା ଲେଖାଁ ନେବ ଆଉ ପ୍ରଫେସନାଲ୍ ଲାଗି ଫଟୋ ଗୁଟା ହେବ ବେଲେ ଏକଷ୍ଟ୍ରା ପଇସା ନିଆହେବ ସେଟା ଓହୋ ଷ୍ଟାଇଲ୍ ଫଟୋ ପ୍ରିପାର୍ କରବ ବେଲେ ସେଟା ଏକଷ୍ଟ୍ରା ଦାମ୍ ନିଆହବା ଶହେ କୁଡ଼େ ଶହେ ତିରିଶ୍ ଦେଢ଼ଶହ ନାଇଁ ହେନ୍ତି ହଁ ହେଇଯିବା ଦଶ କୁଡ଼େ ମିନିଟ୍ ତମେ ଯେତେଟା ଫଟୋ ହେବ ସେ ହିସାବରେ ତମେ ଯେତେ ହିସାବରେ ଫଟୋ ହେବ ସେ ହିସାବରେ ଟାଇମ୍ ଲାଗ୍ବା ପ୍ରିଣ୍ଟ୍ ଆଉଟ୍ କାଢ଼ବାର୍ ତୁମର୍ ଭଲ୍ସେ ଠିଆଡ଼ ହୋ ଡ୍ରେସ୍ କୋର୍ଡ଼ ପିନ୍ଧ ଆର୍ ଭଲ୍ସେ ଠିଆଡ଼ ହୋ ଚାଲିଶ୍ ଟଙ୍କା ହେବା ହଉ ଛାଡ଼ ହଉ ହଉ ଯାଅ କ୍ୟାମେରା କ୍ୟାମେରା ଆଗ୍କେ ଯାଅ ହଁ ଷ୍ଟ୍ରେଟ୍ ଷ୍ଟ୍ରେଟ୍ରେ ଠିଆଡ଼ ହୋ ମୁହଁଟା ଟିକେ ଇଆଡ଼େ ହଁ ଭଲ୍ ଆସୁଛେ ଫଟୋ ଆଉ ଯଅ ଲାଇଟ୍ ଅଲଗା ସାର୍ଟଟେ ପିନ୍ଧ

ହଉ ଟିକେ ଛାଡ଼ ହଁ ହେଲା ହେଲା